ଓଡ଼ିଶାରେ କୃଷି କ୍ଷେତ୍ରକୁ ବିଭିନ୍ନ ଉପାୟରେ ପ୍ରୋତ୍ସାହନ ଦେବାରେ ଲାଗିଛି ଯେପରିକି ଏ ସମାଚାର ଦ୍ୱାରା ପ୍ରୋତ୍ସାହନ ଦିଆଯାଉଛି କିପରି ଚାଷ କରିବା କିପରି ଫସଲକୁ ଔଷଧ ଦେବା କିପରି ଫସଲ କାଟିବା ଏବଂ କିପରି କାଟି ଘରକୁ ଆଣିବା ପର୍ଯ୍ୟନ୍ତ ସବୁପ୍ରକାରର ସୁବିଧା ଆ ପ୍ରସାରଣ ମାଧ୍ୟମରେ ସିଧାସଳଖ କୃଷକମାନଙ୍କୁ ପ୍ରଦାନ କରାଯାଉଛି ଯାହାଦ୍ୱାରା କୃଷକମାନେ ବହୁ ମାତ୍ରାରେ ଏ ସହାୟତା ଉପଭୋଗ କରିପାରିଛନ୍ତି ତାହାଦ୍ୱାରା ସରକାର କୃଷକମାନଙ୍କୁ ବିଭିନ୍ନ ପ୍ରକାର ଔଷଧ ସାର ଉପଯୋଗ ଦେଇ ସେମାନଙ୍କୁ ଅଧିକରୁ ଅଧିକ ଫସଲ ଉତ୍ପାଦନ କରିବାରେ ସହାୟତା ପ୍ରଦାନ କରୁଛନ୍ତି ଯାହାଦ୍ୱାରା କୃଷକମାନେ ଅଧିକ ଉପଭୋଗ ଲାଭ କରି ତା ଚାଷ କରିବାରେ ତାଙ୍କୁ ସାହାଯ୍ୟ ମିଳୁଛି ଯାହାଦ୍ୱାରା କୃଷକ ଉତ୍ସାହିତ ହୋଇ ଏ ଅଧିକରୁ ଅଧିକ ଚାଷ କରିବାକୁ ଚେଷ୍ଟା କରୁଛି ତାହା ହେଉଛି ଅବସ୍ମରଣୀୟ ଘଟଣାଟି ଯାହାଦ୍ୱାରା କୃଷକ ଉତ୍ସାହିତ ହୋଇ ବିଭିନ୍ନ ପ୍ରକାରର ଚାଷ କରିବାରେ ସଫଳ ହେଉଛି ତାହାଦ୍ୱାରା ଓଡ଼ିଶାର ବୃଦ୍ଧି ହେବା ସହିତ କୃଷି କି କ୍ଷେତ୍ରରେ ମଧ୍ୟ ଏକ ସ୍ଥାନ ପାଇପାରୁଛି ଯାହାଦ୍ୱାରା ଆଜି ଆମ ଦେଶରେ ଓଡ଼ିଶା ଏକ କୃଷକ ହଁ ଭାବରେ କୃଷକ ରାଜ୍ୟ ଭାବରେ ପରିଚିତ ଲାଭ କରିପାରିଛି